ସାଧାରଣତଃ ମାଛ ବନ୍ଧ ଗାଡ଼ିଆ ପୋଖରୀ କିମ୍ବା ନଦୀ ନାଳରେ ରୁହନ୍ତି ତେଣୁକରି ଖରାଦିନେ ବେଶି ମାଛ୍ ଧର୍ବାର୍ ଲାଗି ପସନ୍ଦ୍ ଲାଗ୍ସି ଯେନ୍ଟାକି ଆମ ଗାଁର ପୋଖରୀ ଅଛେ ସେନ ଧର୍ବାର୍କେ ମାଛ୍ ଭଲ୍ ଲାଗ୍ସି ଏବଂ ଖରାଦିନେ ସେ ପାଏନ୍ ହଟିଯିବାର୍ ଲାଗି କମିଯିବାର୍ ଲାଗି ବି ଜଳ ପ୍ରଦୂଷଣ ହେସି ଯାହା ଦ୍ୱାରାକିି ଚର୍ମ ରୋଗ ହେବାର୍ ହେସି ଦେହ୍ ମୁଡ଼୍ କୁଣ୍ଡେଇ ହେସି ଝାଡ଼ା ବାନ୍ତି ବି ହେବାର୍ ପଡ଼୍ସି ତେଣୁ ଏସବୁ ପରିବର୍ତ୍ତନ୍ ଦେଖାଯାଏସି